ଓ ଏହି ସନ୍ତରଣ ଶିଖିବା ଦ୍ୱାରା ସମସ୍ତଙ୍କୁ ବଞ୍ଚାଇ ହେବ ଛୋଟ ଛୋଟ ପିଲାମାନଙ୍କୁ ମୁଁ ଶିଖାଇଛି ସନ୍ତରଣ କରିବା ମଧ୍ୟ ସେମାନଙ୍କୁ କମ୍ ପାଣିକୁ ନେଇ ପ୍ରଥମେ ଶିଖାଇଲି ପୁଣି ବହୁତ ପାଣି ଥିବା ଜାଗାକୁ ନେଇ ଶିଖାଇଲେ ଓ ସେମାନେ ତାହା ଶିଖିଲେ ମଧ୍ୟ ସନ୍ତରଣ ଶିଖିଥିଲେ ନିଜର ପ୍ରାଣ ମଧ୍ୟ ବଞ୍ଚାଇ ହେବ ଓ ଅନ୍ୟ ବ୍ୟକ୍ତି ପ୍ରାଣ ମଧ୍ୟ ବଞ୍ଚାଇ ହେବ ସେଥିପାଇଁ ସନ୍ତରଣ ଶିଖିବା ବହୁତ ଉଚିତ ମଧ୍ୟ ଦରକାର ସନ୍ତରଣ ପାଇଁ ବହୁତ ଜରୁରୀ କାରଣ ବହୁତ ପାଣି ଥିବା ବନ୍ୟା ଆଦି ଏହା ବହୁତ ପାଣି ଥିବା ଜାଗାରେ ବୁଡ଼ି ଯିବାର ବୁଡ଼ିଯିବା ବେଳେ ସନ୍ତରଣ କରିବା ଉଚିତ ସନ୍ତରଣ ନ ଶିଖିଲେ ପ୍ରାଣ ମଧ୍ୟ ଚାଲିଯିବ ସେହି ସମୟରେ କେହି ବଞ୍ଚାଇବାକୁ ମଧ୍ୟ ଆସିବେ ନାହିଁ ସନ୍ତରଣ ନ ଶିଖିଥିଲେ ସେଥିପାଇଁ ସନ୍ତରଣ ବହୁତ ଜରୁରୀ ଅଟେ ମୁଁ ସନ୍ତରଣ କରି ବହୁତ ଛୋଟ ଛୋଟ ପିଲାମାନଙ୍କୁ ସାହାଯ୍ୟ ମଧ୍ୟ କରିଛି ଓ ସେମାନେ ମଧ୍ୟ ଶିଖିଲେ ନିଜର ପ୍ରାଣ ନିଜେ ହିଁ ବଞ୍ଚାଇ ପାରିବେ ଆଗକୁ ଓ ଅନ୍ୟ କାହାର ପ୍ରାଣ ମଧ୍ୟ ବଞ୍ଚାଇ ପାରିବେ